ଓଡ଼ିଶାର ବିଭିନ୍ନ ଜିଲ୍ଲାର ସାଂସ୍କୃତିକ ପରମ୍ପରା ରହିଛି ଯେମିତି କଟକର ରଜ ପର୍ବ ଦୋଳ ପର୍ବ ଠିକ୍ ସେମିତିଆ ସମ୍ୱଲପୁରର ନୂଆଁଖାଇ କଳାହାଣ୍ଡିର ଘୁମୁରା ଯେମିତିଆ ବିଭିନ୍ନ ସାଂସ୍କୃତିକ ପରମ୍ପରା ମଧ୍ୟରେ ବିଭିନ୍ନତା ଅଛି ଠିକ୍ ସେମିତିଆ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଭାଷାମାନଙ୍କର ମଧ୍ୟରେ ମଧ୍ୟ ବିବିଧତା ଅଛି ଯେମିତି କଟକର କଟକିଆ ଭାଷା ଠିକ୍ ସେମିତିଆ ସମ୍ୱଲପୁରର ସମ୍ୱଲପୁରୀ ମୟୁରଭଞ୍ଜର ମୁଣ୍ଡା ଭାଷା ଆର୍ କୋରାପୁଟର କୁଇ ଭାଷା ମୁଖ୍ୟତଃ ପ୍ରଚଳିତ ଠିକ୍ ସେମିତିଆ ଏତେ ବିଭିନ୍ନତା ଥାଇ ମଧ୍ୟ ଓଡ଼ିଶା ଗୋଟିଏ ସୂତ୍ରରେ ବାନ୍ଧି ହୋଇକରି ଅଛି ଯେଉଁଟାକି ହେଉଛି ଓଡ଼ିଆ ଭାଷା ସମସ୍ତ ଲୋକ ଏଠାରେ ଓଡ଼ିଆ ଭାଷାକୁ ସମ୍ମାନ ଦେଇସନ୍ ଆର୍ ସମସ୍ତେ ଏଇଟାର ମହଜୁଦଟାକୁ ବୁଝିସନ୍ ଆଉ ଏଇଟାର ଲାଗି ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରସନ୍ ଯେମିତି ଓଡ଼ିଆ ଭାଷା ଆଗକୁ ବହୁତ ଉନ୍ନତି କରିବ